ମୁଁ ଯେତେବେଳେ ଘୋଡ଼ା ଚଢ଼ିବା ପ୍ରକ୍ରିୟା ବା ପ୍ରତିଯୋଗିତାରେ ଭାଗ ନିଏ ବା ଯେତେବେଳେ ଘୋଡ଼ା ଚଢ଼ିବା ପ୍ରକ୍ରିୟା ବା ଷ୍ଟାର୍ଟ କରେ ସେତେବେଳେ ମୁଁ କ'ଣ ପ୍ରଥମେ ପ୍ରସ୍ତୁତି ହୁଏ ବା ଘୋଡ଼ାରେ ଯାହା ଦରକାର ବା ଯାହା ଦରକାର ଆମେ ଯେଉଁ ସାଇଡ଼୍ରେ ଲଗାଉ ଘୋଡ଼ାର ତାହା ସବୁକୁ ମୁଁ ପ୍ରଥମେ ଚେକ୍ କରେ ଏବଂ ସେସବୁ କରିବା ପରେ ହିଁ ମୁଁ ଘୋଡ଼ାକୁ ଚଗିଥାଏ ଏବଂ ଘୋଡ଼ା ଚଢ଼ିଲା ପରେ ଘୋଡ଼ାକୁ ଯେପରି କଣ୍ଟ୍ରୋଲ୍ କରିବା କଥା ବା ଘୋଡ଼ାକୁ ଯେପରି ଚଲାଇବା କଥା ଠିକ୍ ଭାବରେ ମୁଁ ତାହାକୁ ଚଲାଇଥାଏ ଏବଂ ଘୋଡ଼ାର ଯତ୍ନକୁ ମୁଁ ଠିକ୍ ଭାବରେ ନେଇଥାଏ ଏବଂ ଘୋଡ଼ାକୁ ମୁଁ କେବେ ହେଲେ ଗୋଟେ ପଶୁ ଭାବରେ ମାନେ ନାହିଁ ମୁ ଘୋଡ଼ାକୁ ମୁଁ ନିଜ ପରିବାରର ସଦସ୍ୟ ବୋଲି ମାନେ ମୁଁ ଘୋଡ଼ାକୁ ଉତ୍ତମ ଖାଦ୍ୟ ଦିଏ ସେ ଯାହା ଖାଇବା କଥା ତାହାକୁ ଦିଏ ଏବଂ ସେ ଚରିବାକୁ ଉତ୍ତମ ପରିବେଶ ଯୋଗାଇ ଦିଏ ଏବଂ ସିଏ ସେଠାରେ ବହୁତ ଖୁସିରେ ରହେ ସେଥିପାଇଁ ମୁଁ ତା' ପାଇଁ ଗୋଟେ ବଡ଼ ଭଲ ଗୁହାଳଟେ କରିଦେଇଛି ବା ଗୋଟେ ଫ୍ୟାନ୍ ବି ଉପରେ ଫିଟ୍ କରିଦେଇଛି ତ ସେହିଭଳି ଭାବରେ ସେ କ'ଣ କରେନା ସେ ବହୁତ ଖୁସିରେ ରୁହେ ଏବଂ ସମସ୍ତଙ୍କୁ ସେ ଭଲ ଭଲ ପାଇଥାଏ ଆମ ପରିବାରର ଏବଂ ଘୋଡ଼ାକୁ ମୁଁ ଯାହା ଦରକାର ବା ଘୋଡ଼ାର ଯାହା ସେବା ଅଛି ବା ଘୋଡ଼ାର ଯାହା ସ୍ୱାସ୍ଥ୍ୟ ସେବା ଅଛି ସେ ପ୍ରତି ମୁଁ ସବୁବେଳେ ଯତ୍ନବାନ କାହିଁକିନା ଘୋଡ଼ାକୁ ଯେତେବେଳେ ସ୍ୱାସ୍ଥ୍ୟ ସେବା ଦରକାର ବା ଘୋଡ଼ାକୁ ଯେତେବେଳେ ସ୍ୱାସ୍ଥ୍ୟ ସେବା ଦରକାର ତାହା ହେଉଛି ବହୁତ ବଡ଼ ଜିନିଷ ଏବଂ ସ୍ୱାସ୍ଥ୍ୟ ସେବା ଠୁ ଆଉ ବଡ଼ ସେବା କିଛି ନାହିଁ ତେଣୁ ସ୍ୱାସ୍ଥ୍ୟ ସେବା କରିବା ଆମର ପରମ କର୍ତ୍ତବ୍ୟ